ଗାଁରେ ଫୁଟବଲ୍ ଖେଳ ଖେଳୁ ଆମ ଗାଁର ପ୍ରାୟତଃ ସମସ୍ତ ଲୋକ ଦେଖିବାକୁ ଆସନ୍ତି ଆଉ ସେମାନେ କୁହନ୍ତି କିି ଗାଁ ପିଲାମାନେ ବହୁତ ଭଲ ଖେଳୁଛନ୍ତି ଏବଂ ଆମେ ମଝିରେ ମଝିରେ ଅନ୍ୟ ଗାଁମାନଙ୍କୁ ମଧ୍ୟ ମ୍ୟାଚ୍ ବା ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଁ ସେଠାରେ ମଧ୍ୟ ସେଇ ଗାଁର ଲୋକମାନେ ମଧ୍ୟ ଆମ ଫୁଟବଲ ଖେଳ ଦେଖନ୍ତି ଏବଂ କହନ୍ତି କିି ସେଇ ପିଲାମାନେ ଭଲ ଖେଳ ଖୋଲିଛନ୍ତି ସେଇ କଥା ଶୁଣି ଆମେ ବହୁତ ଖୁସି ଅନୁଭବ କରୁ ଏବଂ ଅନ୍ୟ ଗାଁରୁ ମ୍ୟାଚ୍ ଜତିକି ଆସିଲା ପରେ ଗାଁ ଲୋକ କହନ୍ତି କିି ଆମ ଗାଁ ପିଲା ତ ବହୁତ ଭଲ ଖେଲ ଖେଳୁଛନ୍ତି ସେମାନେ ଆମ ଗାଁ ପାଇଁ ଗର୍ବ ଏବଂ ଗୌରବ ଦିନେ ନା ଦିନେ ହେବେ ଏବଂ ମୋତେ ମଧ୍ୟ ଆମ ଗାଁ ପିଲାଙ୍କ ସହିତ ଖେଳିବାକୁ ବହୁତ ଇଚ୍ଛା ଲାଗେ